ଟୋଟାଲ ବହି ଉପରେ ଏକ୍ସପେରିଏନ୍ସ ଭଲ ଥିଲା ଯେମିତିକି ବହିର ପେପର କ୍ୱାଲିଟି ମଧ୍ୟ ଭଲ ଥିଲା ଯେଉଁଥିରେ ଲେଖା ମଧ୍ୟ ଭଲ ଅଛି ସହଯୋଗ ପାଇଁ ଭଲ ଆଗକୁ ହୋଇପାରେ ଭଲ ହୋଇଛି ତ ଆଉ